ନୟାଗଡ଼ ଜିଲ୍ଲାର ଉଲ୍ଲେଖନୀୟ ଲ୍ୟାଣ୍ଡ ମାର୍କ ଐତିହାସିକ ସ୍ଥାନ ଗୁଡ଼ିକ ହେଉଛି ନୟାଗଡ଼ର ପ୍ରସିଦ୍ଧ ଠାକୁରାଣୀ ପୀଠ ମାଁ ଦକ୍ଷିଣକାଳୀ ମନ୍ଦିର ଏବଂ ରାଜାଙ୍କ ଦ୍ଵାରା ନିର୍ମିତ ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ବୁଢ଼ା ବୁଢ଼ୀଆଣୀ ଡ୍ୟାମ ତା'ପରେ ରଣପୁର ଅଞ୍ଚଳ ର ମାଁ ମଣିନାଗ ମନ୍ଦିର ରଣପୁରର ରାଜବାଟି ଯେଉଁଟା ରାଜଦୁର୍ଗ ବୋଲି ମଧ୍ୟ କୁହାଯାଏ ଏବଂ ଗଡ଼ଜାତ ବୋଲି ଏହାକୁ କୁହାଯାଇଥାଏ ଆଉ ରହିଲା ସେ ରଣପୁର ଅଞ୍ଚଳରେ ରାଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ସେତେବେଳେ ପଞ୍ଚ ମହାଦେବଙ୍କର ମନ୍ଦିର ମଧ୍ୟ ଏହିଥିରେ ଅନ୍ତର୍ଭୁକ୍ତ ଅଛି